ଆମର ଅଞ୍ଚଳରେ ରନ୍ଧା ଯାଉଥିବା କିଛି ପାରମ୍ପାରିକ ଖାଦ୍ୟ ଗୁଡ଼ିକ ହେଉଛି ସାଧାରଣତ ପ୍ରତିଦିନ ଘରେ ରନ୍ଧା ଯାଉଥିବା ଭାତ ଡାଲି ଆଳୁ ଚଟୁଣୀ ବିଭିନ୍ନ ପ୍ରକାର ଖଟା ଯେପରିକି ବିଲାତି ଖଟା କିମ୍ବା ଆମ୍ବୁଲ ରାଇ କିମ୍ବା ଖଜୁରୀ ଖଟା ଏଇଭଳି କିଛି ଖଟା ଏବଂ ଆମେ ଖାଉଥିବା ପାମ୍ପଡ଼ ଏବଂ ବିଭିନ୍ନ ପର୍ବପର୍ବାଣୀରେ ହଉଥିବା ଦିପ ଯେମିତି ଦୀପାବଳିରେ ହେଉଥିବା ଗଇଁଠାଗୋଳି ପିଠା ପ୍ରଥମାଷ୍ଟମୀରେ ହେଉଥିବା ହଳଦୀପତ୍ର ପିଠା ବା ଯାହାକୁ କି ଏଣ୍ଡୁରି ପିଠା କୁହାଯାଏ ଏବଂ ଆମର ଦଶହରାରେ ହେଉଥିବା ପୋଡ଼ ପିଠା ଏବଂ ପ୍ରତିଦିନ କିମ୍ବା ଦୈନିକ ଭାବେ ଘରେ ହେଉଥିବା ଚକୁଳି ପିଠା ଏହିଭଳି କିଛି ପିଠାଗୁଡ଼ିକ ଏବଂ ଘରେ ମଧ୍ୟ ତିଆରି କରୁଥିବା ରସଗୋଲା ଗୋଲାପଜାମୁନ୍ ଏଇ ଗୁଡ଼ିକ କିଛି ପାରମ୍ପାରିକ ଖାଦ୍ୟ ଏବଂ ଖିରି ରାତ ରାତି ଖାଇବା ପାଇଁ ରୁଟି ପରଟା ବିଭିନ୍ନ ପରିବା ତରକାରୀ ବାଇଗଣ ପୋଡ଼ା ଆଳୁ ପୋଡ଼ା ଏହିଭଳି କିଛି ଖାଦ୍ୟଗୁଡ଼ିକ ହେଉଛି ଆମ ଅଞ୍ଚଳର ରନ୍ଧା ଯାଉଥିବା କିଛି ପାରମ୍ପାରିକ ଖାଦ୍ୟ